ବହୁତ ବର୍ଷ ପୂର୍ବରୁ ଭାରତ ବହୁତ ସ୍ଵାଧୀନ ରାଷ୍ଟ୍ର ଗୋଟେ ଥିଲା ତାର୍ ପରେ ଇଂରେଜ ମାନେ ତାର୍ ପରେ ମୋଗଲମାନେ ଆସିକିରି ଶାସନ କରେ ବହୁତ ଦିନ୍ ମୋଗଲ ମାନେ ଆସିକିରି ଶାସନ କଲା ପରେ ଆମ ହିନ୍ଦୁମାନଙ୍କର ସ୍ୱାଧୀନତା ଟିକେ କମିଗଲା ତାର୍ କିଛି ଦିନ ପରେ ବ୍ରିଟିଶ ମାନେ ଆସିଲେ ଭାରତକେ ଶାସନ କର୍ବାରଲାଗି ସେମାନେ ମୋଗଲମାନଙ୍କୁ ବହିଲେ ଯେ ଆମେ ଏନ୍କେ ବାଣିଜ୍ୟ ବେପାର କର୍ବାର୍ ଲାଗେ ଆଇଛୁଁ ଆଉ ଆମେ ଖାଲି ବାଣିଜ୍ୟ ବେପାର କରିକିରି ପଲାମୁ ବାକି ଦେଖ୍ଲା ବେଳେ ସେମାନେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରି ଚାଲ୍ଲେ ତାହାରୁ ଆଉ ଗୋଟେ କଥା ହେଲା ଯେ ଆମର ଭାରତର ସବୁଥିରୁ ବଡ଼ ଐତିହାସିକ ମୁହୂର୍ତ୍ତ ହେଲା ଆମ ସ୍ୱାଧୀନତା ଦିବସ ସେଦିନ ବହୁତ ଚେଷ୍ଟା ପରେ ଆମର୍ ସ୍ୱାଧୀନିକ ସଂଗ୍ରାମୀ ମାନେ ଯେନ୍ତାକି ମହାତ୍ମା ଗାନ୍ଧୀ ଜବାହାରଲାଲ୍ ନେହେରୁ ଏମାନେ ବହୁତ ଲଢ଼ିକିରି ଆମର ଭାରତକେ ସ୍ଵାଧୀନ କରିଥିଲେ ଭାରତକେ ସ୍ଵାଧୀନ କର୍ବାର୍ତି ସୁଭାଷ ଚନ୍ଦ୍ର ବୋଷଙ୍କର ବହୁତ ବଡ଼ ହାତ ଅଛେ ଆଉ କିଛିଟା ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ହେଲା ମହାତ୍ମା ଗାନ୍ଧୀ ଜଗହାରଲାଲ୍ ନେହେରୁ ସୁଭାଷ ଚନ୍ଦ୍ର ବୋଷ ଆଉ ଓଡ଼ିଶାରୁ ବି ଥିଲେ କିଛି ଲକ୍ଷ୍ମଣ ନାୟକ ଆଉ ବିର୍ସା ମୁୁଣ୍ଡା ଏପରି ସ୍ୱାଧୀନତା ସଂଗ୍ରାମୀମାନେ ଥିଲେ